ହଁ ପର୍ବପର୍ବାଣି ଉପଲକ୍ଷେ ମୁଁ ବହୁତ ଠାକୁରଙ୍କର ମୂର୍ତ୍ତି ତିଆରି କରୁଚି ଯେମିତିକି ଗଣେଶ ଠାକୁର ଆମ ବିଦ୍ୟାଦାତା ତାଙ୍କର ଯେତେବେଳେ ମୁଁ ଛୋଟପିଲା ହେଇଥିଲି ସେତେବେଳେ ଛୋଟ ଛୋଟ ପିଲାମାନଙ୍କ ସହିତ ମୁଁ ମୂର୍ତ୍ତି ତିଆରି କରୁଥିଲି ଗଣେଶଙ୍କ ମୂର୍ତ୍ତି ତିଆରି କରୁଥିଲି ନିଜ ଘରେ କାଦୁଅରେ ବା ମାଟିରେ ତିଆରି କରିଥିଲି ମୋର ଅନୁଭୂତି ହେଉଛି ଯେତେବେଳେ ଠାକୁରଙ୍କ ମୂର୍ତ୍ତି ତିଆରି କଲି ସେତେବେଳେ ମୋତେ ଯେମିତି ଅନୁଭବ ହେଲା ଯେ ମୁଁ ଠାକୁରଙ୍କ ହିଁ ମୋତେ କହୁଛନ୍ତି କି ତୁ ମୋ ମୂର୍ତ୍ତି ତିଆରି କର ମୋର ପୂଜା କର ମୋର ଆରାଧନା କର ମୁଁ ତାଙ୍କ ମୂର୍ତ୍ତି ତିଆରି କଲି ମୂର୍ତ୍ତି ତିଆରି କରିକି ଆଣି ନିଜ ଘରେ ହିଁ ପୂଜା କରିଥିଲି ଛୋଟ ଛୋଟ ପିଲାଙ୍କ ସହିତ ମୁଁ ପୂଜା କରିଥିଲି ବହୁତ ଖୁସି ଲାଗିଥିଲା ଯେତେବେଳେ ଯେତେବେଳେ କି ମୁଁ ଛୋଟ ଛୋଟ ପିଲାଙ୍କ ସହିତ ମୁଁ ସେ ଗଣେଶ ଠାକୁରଙ୍କୁ ପୂଜା କରିଥିଲି ସବୁ ଛୋଟପିଲା ଆସି ଆମେ ସବୁ ମିଶିକି ପୂଜା କରିଥିଲୁ ସେତେବେଳେ ବହୁତ ଖୁସି ଲାଗିଥିଲା ମୁଁ ବହୁତ ଛୋଟପିଲା ବି ଥିଲି ଏତେ ବି ମୋର କିଛି ମନେ ଥିଲାନି ଏବେ ବଡ଼ ହେଲାପରେ ମୁଁ ଆଉ ତ ପୂଜା ବି କରୁନି କି ମୂର୍ତ୍ତି ତିଆରି କରିନାହିଁ ଛୋଟପିଲା ଥିଲି ସେତେବେଳେ ମୁଁ ବହୁତ ମୂର୍ତ୍ତି ତିଆରି କରୁଥିଲି ଗଣେଶଙ୍କ ମୂର୍ତ୍ତି ହିଁ ତିଆରି କରି ମୁଁ ବହୁତ ପୂଜା କରିଥିଲି